ହଁ ହ୍ୟାଲୋ ଭାଇ ହଁ ସେ ଡିଜିଲକର ମୋର ସେ ଜନ୍ମ ପ୍ରମାଣପତ୍ର ଦରକାର ଅଛେ ହଁ ହଁ ପାସ୍ପୋର୍ଟ ଗୋଟେ ଆବେଦନ କରାହେଇଛି ବାହାର କରିବାର ଅଛେ ହଁ ସେଇଟା କାଢ଼ିବ ଯେ ଅଲଗା କିଛି ଡକ୍ୟୁମେଣ୍ଟ ଦରକାର ଅଛି କି ହଁ ଯେନ୍ଟା ଦରକାର ଅଛେ ମୋତେ ସେଟା କହିଦେବେ ମୁଁ ସେଟା ପଠେଇଦେବି ହଉ